ଆମେ ଚନ୍ଦରପୁର ଯାଇଥିଲୁ ଚନ୍ଦରପୁର ନ ଚନ୍ଦ୍ରଶ୍ରେଣୀ ମହାପୁର୍କେ ଦେଖ୍ବା ଲାଗି ବହୁତ ଭଲ୍ ଲାଗିଲା ମୋତେ

ଇୟାଡ଼େ ସୋନପୁର୍ ଯାଇଥିଲୁ ସୋନପୁରର ମନ୍ଦିର୍ ଦେଖିଲୁ ସୁବର୍ଣ୍ଣ ମନ୍ଦିର୍ ଦେଖ୍ଲୁଁ ସେନୁଁ ଆଉ ସେନ ପାପକ୍ଷ ଦେଖିଲୁ ସେନ ଗୋଟେ ବରଗଛ୍ଟେ ଥିଲା ସେ ବି ଗୋଟେ ପୋଲ୍ଟେ ଥିଲା ସେ ଭିତରେ ଆମେ ଭିତର୍କେ ଛିଲି କରି ଯିବାର୍ ଆସିବାର୍ ଲାଗି ଆମକୁ ବହୁତ୍ ବଢ଼ିଆ ଲାଗିଲା ଆଉ ନଦୀ ଥିଲା ଗାଧେଇଁଲୁ ମହାପ୍ରଭୁଙ୍କୁ ଦର୍ଶନ୍ କଲୁ ଆରୁ ଚର୍ଦା ମନ୍ଦିର୍ ଗଲୁ ଚର୍ଦା ମନ୍ଦିର୍ ନ ଗଲେ ମହାପୁରୁ ଦର୍ଶନ କଲୁ ଦେବୀଙ୍କୁ ଆଉ ସେନୁ ଆସିଲୁ ସେନ ମାଛମାନେ ବହୁତ ଥିଲେ ଦେଖ୍ବା ଲାଗି ବହୁତ ଭଲ ଲାଗିଲା ସେନ ଆମେ ଚାଉଲ୍ ଦେଲୁଁ ମାଛମାନଙ୍କୁ ଖାଇଲେ ସେମାନେ ଆରେ ଏତେ ଖୁସି ଲାଗିଲା ମନ୍ଦିର୍ମାନଙ୍କୁ ଦର୍ଶନ କଲୁ ଯେ ବହୁତ୍ଟେ ମନ୍ଦିର୍ ସେନ ସୁବର୍ଣ୍ଣପୁର୍ରେ ବହୁତ ମନ୍ଦିର୍ ଥିଲା ସୋନପୁର୍ ଏରିଆରେ ବହୁତ୍ ବହୁତ୍ ଭଲ୍ ଲାଗିଲା ବୋଲେ ଆଉ ଥରେ ଯିବା ଲାଗି ବି ସେନ୍ କି ମନ୍ ଲାଗୁଛି